ବାଇକ ଚଲୋଉଥିବା ଲୋକ ସବୁବେଳେ ହେଲମେଟ ପିନ୍ଧିବେ ଏବଂ ଧୀର ମନ ସ୍ଥିର ଚିତ୍ତରେ ବାଇକ ଚଲେଇବେ ବେଗ ସ୍ଲୋ ରେ ଯିବେ ଏବଂ ଏଣେତେଣେ ଦୃଷ୍ଟି କରିବେ ନାହିଁ ରାସ୍ତାକୁ ନିରୀକ୍ଷଣ କରି ଚଲେଇବେ ଆଉ ଆମର ଯେଉଁ ମିଟର କଣ୍ଟା ଅଛି ଫିଟ ଅଛି ସବୁବେଳେ ଲକ୍ଷ୍ୟ ରଖିବେ ଏସିଲ ଏକ୍ସିଲେଟର ଅଧିକ ଦେବେ ନାହିଁ ସବୁବେଳେ ଯାନବାହାନ କେଉଁ ପଟରୁ ଆସୁଛି ଆମର ଟ୍ରାଫିକ୍ ନିୟମ ମାନି ଚଳେଇବେ ଆମେମାନେ ବାଇକ ଚଳେଇଲା ବେଳେ ସବୁବେଳେ ଅନ୍ୟମନସ୍କ ହୋଇଥାଉ ଅନ୍ୟପଟେ ମୁଁହ ବୁଲେଇଦେଉ ତେଣୁ ଆମର ବିଭିନ୍ନ ପ୍ରକାର କ୍ଷତି ହୁଏ ବା ଏକ୍ସିଡେଣ୍ଟ ହୋଇଥାଏ ତେଣୁ ନିଜେ ସତର୍କ ରହିଲେ ମାନେ ସତର୍କରେ ବାଇକ ଚଳେଇଲେ କୌଣସି ଅସୁବିଧା ହେବ ନାହିଁ ଏଥିପାଇଁ ଧ୍ୟାନ ଦେଇ ସମସ୍ତେ ବାଇକ ଚଲେଇବା ଦରକାର